ଆମ ଅଞ୍ଚଳର ଷ୍ଟାଡିୟମ ଏରିନାଲ ଗ୍ରାଉଣ୍ଡରେ କ୍ରୀଡ଼ା କାର୍ଯ୍ୟକ୍ରମ ଆୟୋଜନ ପାଇଁ ସବୁ ଅ ସୁବିଧା ଉପଲବ୍ଧ ନଥିବାରୁ ଖେଳ ପଡ଼ିଆ ସ୍ପୋର୍ଟସ କ୍ଲବ କ୍ରୀଡ଼ା ଇତ୍ୟାଦି ନାହିଁ ସେଥିପାଇଁ ଅସୁବିଧା ହଉଛି ଖେଳା ଖେଳିରେ ସରକାର ଏ ପ୍ରତି ଧ୍ୟାନ ଦେବା ଦରକାର ଯେମିତିକି ଏ ସୁବିଧା ହେଇପାରିବ ସବୁ ଅଞ୍ଚଳରେ ଆଉ ପିଲାମାନେ ଆଗକୁ ବି ଯାଇପାରିବେ